ହ୍ୟାଲୋ ହଁ ଭାଇ ଗ୍ରୀନ୍ ଚିଲ୍ଲିରୁ କହୁଛନ୍ତିକି ମୁଁ ଆଲୋକ କହୁଥିଲି ଆଉ ପନ୍ଦର ତାରିଖ ଦିନ ମୋ ଜନ୍ମ ଦିନ ଅଛି ତ ପଚାଶଜଣଙ୍କ ପାଇଁ ଖାଇବା କରିଥାନ୍ତେ ଆଜ୍ଞା ଖାଇବା କରିବେ ଟିକିଏ ଭଲ ଖାଇବା କରିବେ ଆଉ ଦଶଟା କରିବେ ଚିକେନ୍ ବିରିୟାନୀ ଦଶଟା ଭେଜ ବିରିୟାନୀ ଦଶଟା ମିକ୍ସ ଭେଜ କରିବେ ପନିର ମସଲା ପାଞ୍ଚୋଟି କରିବେ ଛତୁ ପାଞ୍ଚୋଟି କୋବି ମସଲା ପାଞ୍ଚୋଟି ଆଉ ମୋତେ ରିହାତି କେତେ ମିଳିବ ଟିକିଏ ତ ଟିକିଏ ତ କମାନ୍ତୁ ମୁଁ ଏତେ ସବୁ ଖାଇବା ନେଲିଣି ଆଉ ଟିକିଏ ତ ଖାଇବା କମାନ୍ତୁ ଆଜ୍ଞା ମୋତେ ଦୁଇଟା ବେଳକୁ ପନ୍ଦର ତାରିଖ ଦିନ ଦୁଇଟା ବେଳକୁ ଦରକାର ଆଉ ପ୍ୟାକିଙ୍ଗ ଭଲରେ କରିଥିବେ ଆଉ ଖାଇବାଟା ଯେମିତି ଟିକିଏ ଇଏ ନ ହୁଏ ଖାଇବାଟା ଟିକିଏ ଯେମିତି ଖରାପ ନ ହୁଏ ଆଜ୍ଞା ଯେ ମୋତେ ପନ୍ଦର ତାରିଖ ଦିନ ଦୁଇଟା ବେଳକୁ ଦେବେ ଆପଣଙ୍କ ଯେଉଁ ପିଲା ବି ଆସିବ ମୁଁ ଆପଣଙ୍କ ସେହି ପିଲାକୁ ବି କିଛିଟା ଦେବି ହଁ ହେଉ ଆଜ୍ଞା ଆପଣ ଟିକିଏ ଭଲରେ ଖାଇବା ଟିକିଏ ପ୍ୟାକିଙ୍ଗ କରିଥିବେ ଆଉ